ସରକାର ସରକାରମାନେ ଗଞ୍ଜାମ ଗଞ୍ଜାମ ଜିଲ୍ଲା ଗଞ୍ଜାମ ଜିଲ୍ଲାକୁ ସ୍ଥାନୀୟ ଭାବେ ବିଭିନ୍ନ ବିଭିନ୍ନ ସରକାରୀ ବସ୍ ମଧ୍ୟ ଯୋଗାଇ ଦେଇଥାନ୍ତି ଏହା ମଧ୍ୟ ତାଙ୍କର ଗମେଣ୍ଟ ବସ୍ ମଧ୍ୟ ସରକାରୀ ଯୋଗାଇ ଦେଇଥାନ୍ତି ଏହା ଆମେ ବିଭିନ୍ନ ଗୋଟେ ସ୍ଥାନରୁ ଅନ୍ୟ ସ୍ଥାନକୁ ମଧ୍ୟ ଯାଇଥାନ୍ତୁ ଓ ସରକାରୀ ମଧ୍ୟ ତାଙ୍କୁ ଗୋଟଏ ରୋଡ୍ ମଧ୍ୟ ରୋଡ୍ ସଫା କରିବା ପାଇଁ ବିଭିନ୍ନ ତାଙ୍କ ଗୁରୁତ୍ୱପୂର୍ଣ୍ଣ ପ୍ରଭାବ ନେଇଥାନ୍ତି ଏହା ମଧ୍ୟ ଗଞ୍ଜାମ ଜିଲ୍ଲାର ମିଶନ ଶକ୍ତିମାନେ ତାଙ୍କେ ଗାଁ ଗାଁ କେତେ ଗୁଡ଼ିଏ ଗାଁ ଗାଁ ବୁଲି କେତେଗୁଡ଼ିଏ ଗାଁ ଗାଁ ବୁଲି କେତେଗୁଡ଼ିଏ ଗାଁ ଗାଁ ବୁଲି ତାକେ କେତେଗଡ଼ିଏ ଗାଁ ଗାଁ ବୁଲି ତାଙ୍କର ସଫା ସୁତରା ରଖିବା ପାଇଁ ତାଙ୍କୁ ନିଜେ କେତେଗୁଡ଼ିଏ ଲୋକମାନଙ୍କୁ ପଦକ୍ଷେପ ଦେଇଥାନ୍ତି ଏହା ତାଙ୍କର ଏଜେନ୍ସି ଜିଲ୍ଲାର ଏଜେନ୍ସି ମିଶନ ଶକ୍ତିର ଏହା ଏକ ଏକ ପ୍ରଭାବ ଗଞ୍ଜାମ ଜିଲ୍ଲାରେ ଏହା ଏକ ମିଶନ ଶକ୍ତି ଗୃହମାନ ଏକ ଗାଁ ଗାଁ ଏକ ପଦକ୍ଷେପ ନେଇଥାନ୍ତି ଏହା